ହ୍ୟାଲୋ ମୁଁ ସୁଧାସ୍ମିନ୍ ଏବେ ନିଆଳି ଛକ ପାଖରେ ଅଛି ଆପଣଙ୍କର କୌଣସି କ୍ୟାବ୍ ଅଟୋ କିମ୍ବା ଓଲା ଏବେ ଫାଙ୍କା ଅଛି କି ଦୟାକରି ଏଠାକୁ ଟିକେ ପଠାଇଦେବେ କାହିଁକିନା ମୋର ମୋ ଟ୍ରେନ୍କୁ ଧରିବାର ଅଛି ଯଦି ଦଶଟା ତିରିଶ ସୁଧା ମୁଁ ଟ୍ରେନ୍କୁ ନଧରିଲି ତାହେଲେ ମୁଁ କୋଲକାତାରେ ପହଞ୍ଚିପାରିବି ନାହିଁ ଏବେ ଦଶଟା ହୋଇଛି ଦୟାକରି ଜଲ୍ଦି ଟିକେ କୌଣସି କ୍ୟାବ୍ କିମ୍ବା ଅଟୋକୁ ପଠାଇପାରିବେ କି ଏଠାକୁ କାହିଁକିନା ମୋର ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ୍ କାମ ଅଛି କୋଲକାତାରେ ଯଦି ସେମାନେ ନଆସିବେ ତାହେଲେ ଯଦି ମୁଁ କାଲି ନ ପହଞ୍ଚେ ତାହେଲେ ମୋର ବହୁତ ଲସ୍ ହୋଇଯିବ ତ ଟିକେ ପ୍ଳିଜ୍ ଜଲ୍ଦି କରନ୍ତୁ କୌଣସି ଅଟୋ କିମ୍ବା କାର୍ କୁ ଟିକେ ଏଠାକୁ ପଠେଇଦିଅନ୍ତୁ ହଁ ନିଆଳି ଛକ ପାଖରେ ମୁଁ ଅଛି